ମୁଁ ଯେତେବେଳେ ବାହା ହେଇକି ଶାଶୁଘରକୁ ଗଲି ନା ମୋର ଶାଶୁ ମୋ ସହ ମିଶିଲେ ହେଲେ ମୋତେ ବହୁତ ଡ଼ର ଲାଗୁଥାଏ ମୁଁ ସବୁ ରୋଷେଇ ଜାଣିଥିଲା ପରେ ବି ମଧ୍ୟ ତାଙ୍କ ରୋଷେଇ ମୋତେ ଜଣା ନଥାଏ ଯାହାଦ୍ୱାରା କି ମୁଁ ରୋଷେଇ କଲାବେଳେ ବହୁତ ଡ଼ର ଲାଗେ କାଳେ ମୋ ରୋଷେଇଟା ଖରାପ ହୋଇଯିବ କି ଯାହାଦ୍ୱାରା କି ମୋ ଶାଶୁ ମୋତେ ଖରାପ ଭାବିବେ କିନ୍ତୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ତାଙ୍କ ସହିତ ମିଶିବା ଦ୍ୱାରା ମୋତେ ରୋଷେଇ ଭଲ ଆସିଲା ତାଙ୍କ ରୋଷେଇ ମୋତେ ଜଣାପଡ଼ିଲା ଯାହାଦ୍ୱାରା ମୁଁ ସମ୍ମୁଖୀନ ହେବାରୁ ମୁକ୍ତ ପାଇଲି ଆଉ ତାଙ୍କର କଣ ପସନ୍ଦ ମୋ ଶଶୁରଙ୍କର କଣ ପସନ୍ଦ ନଣନ୍ଦର କଣ ପସନ୍ଦ ସମସ୍ତଙ୍କର ମନର ପସନ୍ଦ କଥା ମତେ ସବୁ ଜଣାପଡ଼ିଲା ଯାହାଦ୍ୱାରା ମୁଁ ସବୁକିଛି କରିପାରିଲି